ସତର ଦୁଇ ଉଣେଇଶଶହ ସତାନବେ ବାର ତିନ ଦୁଇ ହଜାର ଦୁଇ ବାର ପାଞ୍ଚ ଦୁଇ ହଜାର ସାତ ଦୁଇ ଚାରି ଦୁଇ ହଜାର ତିନ ଚାରି ଛଅ ଦୁଇ ହଜାର ଏକ